ଆମ ଭାରତରେ ବହୁତ ବଡ଼ ବଡ଼ ବ୍ୟବସାୟ ଶିଳ୍ପପତି ଥିଲେ ମଧ୍ୟ ମହିମାନନ୍ଦ ମିଶ୍ର ବୈଜୟନ୍ତୀ ପଣ୍ଡା ଏବଂ ମୁକେଶ ଅମ୍ବାନୀ ହେଉଛନ୍ତି ଅନ୍ୟତମ ଆଗରୁ ଆଗ କାଳରେ ଯେତେବେଳେ ସ୍ମାର୍ଟଫୋନ୍ର ଉଦ୍ଭାବନ ନଥିଲା ସେତେ ସେବେକାର ଲୋକମାନେ ଚିଠି ସାହାଯ୍ୟରେ ତାଙ୍କର ମନର କଥାକୁ ଅତି ସହଜରେ ଘର ଲୋକଙ୍କ ପାଖରେ ପହଞ୍ଚାଉଥିଲେ ମୁକେଶ ଅମ୍ବାନୀ ଆସିବା ପରେ ଆମ ଦେଶରେ ସ୍ମାର୍ଟଫୋନ୍ର ବହୁ ମାତ୍ରାରେ ପ୍ରଚଳନ ହେଲା ଯାହା ଫଳରେକି ଲୋକମାନେ ଅତି ସହଜରେ ନିଜର ଭାଷା ବ୍ୟାଙ୍କିଂ ଲାଇନ୍ରେ ହେଉ କି ଇଲେକ୍ଟ୍ରି ବିଲ୍ ଲାଇନ୍ରେ ହେଉ ଯେକୌଣସି ବ୍ୟାଙ୍କିଂ ଇଣ୍ଟରନେଟ୍ ଆସିବା ଦ୍ଵାରା ସବୁକିଛି ସହଜ ହୋଇପାରିଲା ଏବଂ ଅମ୍ବାନୀଙ୍କ ଦ୍ଵାରା ସେ ବହୁତ ଷ୍ଟିଲ୍ ପ୍ଳାଣ୍ଟ ରତନ ଟାଟା ବୋଲି ବହୁତ କଲେଜ ମେଡିକାଲଠୁ ଆରମ୍ଭ କରି ସବୁକିଛି ସେ କରିବା ଦ୍ଵାରା ଆମ ଜୀବନରେ ବହୁତ ପରିବର୍ତ୍ତନ ଆଉ ଉନ୍ନତିର ପରିବର୍ତ୍ତନ ଆସିଛି